ହ୍ୟାଲୋ ସାର୍ ମୁଁ ଗୋଟେ ଡ୍ରେସ୍ ଅର୍ଡ଼ର୍ କରିଥିଲି ତାକୁ ବାତିଲ କରିବାର ଅଛି ମୁଁ ଯଦି ତାକୁ ଡ୍ରେସ୍ଟାକୁ ବାତିଲ କରିବି ତା'ହେଲେ ମୋର ଟଙ୍କା ଫେରସ୍ତ ମିଳିବ କି ଆଉ ଯଦି ଟଙ୍କା ଫେରସ୍ତ ମିଳିବ ତା'ହେଲେ ଆପଣ ମୋର ଫୋନ ପେ ନମ୍ବର ନିଅନ୍ତୁ ସେଥିରେ ଟଙ୍କାଟା ଫୋନ ପେ କରିକି ଫେରସ୍ତ କରିଦେବେ